ମୁଁ ବହୁତ ମାତ୍ରାରେ ୱାଇ ଫାଇ ଏବଂ ଡାଟାର ବ୍ୟବହାର କରିଥାଏ ଯେବେ ମୋର ମୋର ଦିନକୁ ଆସୁଥିବା ଡାଟା ସରିଯାଇଥାଏ ସେତେବେଳେ ମୁଁ ମୁଁ ଭଉଣୀ ମାନଙ୍କ ପାଖରୁ କିମ୍ବା ମୋ ସାଙ୍ଗମାନଙ୍କ ପାଖରୁ ମୁଁ ହଟ୍ସ୍ପଟ୍ ନେଇକି ମୁଁ ଡାଟାରେ ୟୁଜ୍ କରିଥାଏ ଡାଟା ୟୁଜ୍ କରିବା ଦ୍ୱାରା ଆମେ ବହୁତ କିଛି ଜାଣିପାରନ୍ତି ଏବଂ ଆମମାନଙ୍କୁ ଶାନ୍ତ ଦେବା ଭଳି ଜିନିଷ ମଧ୍ୟ ଦେଖିବାକୁ ମିଳିଥାଏ ଖୁବ କୌତୁହଳପୂର୍ଣ୍ଣ ଜିନିଷ ମଧ୍ୟ ଆମକୁ ଦେଖିବାକୁ ମିଳିଥାଏ ଦୁନିଆରେ ଘଟୁଥିବା ପ୍ରତ୍ୟେକ ଜିନିଷକୁ ଆମେ ଘରେ ବସି ଫୋନ ମାଧ୍ୟମରେ ଡାଟା ମାଧ୍ୟମରେ ଇଣ୍ଟରନେଟ୍ ମାଧ୍ୟମରେ ଜାଣିପାରିବା ଖୁସି ଲାଗେ ଏସବୁ ଜିନିଷ ଗୁଡ଼ିକ ମୋତେ ବହୁତ ଭଲ ଲାଗେ ଡାଟା ୟୁଜ୍ କରିବା ପାଇଁ ଡାଟା ମାଧ୍ୟମରେ ଆମେ କିଛି ବି ଜାଣିପାରିବା ତଥ୍ୟ ତ ସମସ୍ତଙ୍କ ପାଖରେ ରହିବା ଦରକାର ଏବଂ ଇଣ୍ଟରନେଟ୍ ମାଧ୍ୟମରେ ଆମେ ଏଇଭଳି ଏଇଭଳି ତଥ୍ୟ ଗୁଡ଼ିକ ପାଇଥାଉ ଯାହା ପାଇବା ଖୁବ କଷ୍ଟକର ହୋଇଥାଏ ଖୁବ ଯଦି ଆମେ ତାକୁ ଶାରୀରିକ ଭାବରେ ଜାଣିବାକୁ ଚାହିଁବା ତା'ହେଲେ ସମ୍ଭବପର ହୋଇନଥାଏ ଏତେ ଗୁଡ଼ିଏ ଜିନିଷ କିମ୍ବା ବିଷୟ ବିଷୟରେ ଜାଣିବା ଜ୍ଞାନ ଅର୍ଜନ କରିବା କିନ୍ତୁ ଏହା ମୋବାଇଲ୍ ମାଧ୍ୟମରେ ଫୋନ ମାଧ୍ୟମରେ ଜାଣିହେଉଛି ଡାଟା ମାଧ୍ୟମରେ ଜାଣିହେଉଛି ଇଣ୍ଟରନେଟ୍ ମାଧ୍ୟମରେ ଜାଣିହେଉଛି ତାହା ଏକ ବହୁତ ବଡ଼ ଖୁସିର ଖବର ଯେଉଁଟା କି ଆମ୍ଭେମାନେ ସମସ୍ତେ ଉପଭୋଗ କରିପାରୁଛନ୍ତି ସେବାକୁ ସରକାରଙ୍କର ଦ୍ୱାରା ଦିଆ ହେଇଥିବା କିମ୍ବା କୌଣସି ବୈଜ୍ଞାନିକ ଦ୍ୱାରା ଦିଆହେଇଥିବା ଏହି ସର୍ଭିସ୍କୁ ଆମେ ସବୁ ଉପଭୋଗ କରିପାରୁଛନ୍ତି ତାହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଖୁସିର କଥା